ହଁ ଆପଣ ଟୁରିଷ୍ଟ୍ମାନଙ୍କୁ ଏଠି ସହଯୋଗ କରୁଛନ୍ତି ଅଛନ୍ତି ଲୋକାଲ ବାସିନ୍ଦା ଲୋକ ଆପଣ ଟୁରିଷ୍ଟ୍ମାନଙ୍କୁ ସହଯୋଗ ଦେଇପାରନ୍ତି କି ଆଚ୍ଛା ମୁଁ ପୁରୀ ଆଉ ବଡ଼ଦାଣ୍ଡ ସାମ୍ନାରେ ରହିଛି ମୋର କିଛିଟା ଆଉ ଶଙ୍ଖ କିଣିବାର ଥିଲା ଏବଂ ମାଳି କିଣିବାର ଥିଲା ଆଉ ସେ କୋଉ ଦୋକାନରେ ଭଲରେ ମିଳିବା ଆପଣ ଟିକେ ମୋତେ ସେ ଦୋକାନ ରେ ପହଁଞ୍ଚେଇ ଦେଖିକି କିଣାକୁଣି କରେଇ ଦେବେକି ବଡ଼ଦାଣ୍ଡ ଆଉ ମୋର ବି ଗୋଟେ ଭଲ ମୃଦଙ୍ଗ ପାଇଁ ଠାକୁର ଘରେ ଠାକୁରଙ୍କ ଉପରେ ଗୋଟେ ଚାନ୍ଦୁଆ କିଣିବାର ଥିଲା ଗୋଟେ ଚାନ୍ଦୁଆ ଦରକାର ସେ ଦୋକାନ କୋଉଠି ଅଛି ଆପଣ ଟିକେ ମୋତେ ଦେଖେଇ ଦେବେ ଏବଂ ଟିକେ ଭଲରେ କିଣେଇନେବେ ଆଚ୍ଛା କିଛି ସମୟ ପରେ ଯୋଉ ଖାଇବା ପାଇଁ ଖାଇବା ହୋଟେଲ୍ ଦୋକାନ କୋଉଠି ଅଛି ଭଲ ଖାଇବା ମିଳି ପାରିବ ପୁରୀ ବଜାର ଉପରେ ମାର୍କେଟ୍ ଉପରେ ଆପଣ ଟିକେ ମୋତେ ଖାଇବା ହୋଟେଲ୍ ଦୋକାନ ଦେଖଇଦେବେ କି ଭଲ ଖାଇବା କୋଉଠି ମିଳୁଛି ଏଇ ପୁରୀ ବଜାର ଉପରେ ଆଉ ରହିବା ପାଇଁ ଭଡ଼ା ଘର ବା ଲଜ୍ ରାତିରେ ରହିବା ପାଇଁ କିଛିଦିନ ସେଠି କଟେଇବା ପାଇଁ ସେମିତି ଘର ସୁବିଧାରେ କୋଉଠି ମିଳିବ ଆପଣ ଟିକେ ବୁଝିକରି ମୋତେ ଯୋଗାଇ ଦେବେକି ସହଯୋଗ ଟିକେ କରିବେକି ଆଚ୍ଛା ମୁଁ ଟିକେ ମନ୍ଦିର ଜଗନ୍ନାଥଙ୍କ ର ଯୋଉ ଶ୍ରୀ ମନ୍ଦିର ରହିଛି ପୁରାତନ ମନ୍ଦିର ତା ଭିତରେ ଆଉ ବୁଲାବୁଲି କରିକି କିଛି ଟିକେ ଭିତରେ ବୁଝିପାରିବି ନାହିଁ ଦେଖିପାରିବି ନାହିଁ ତା ଭିତରେ କୋଉଠି ବୃହତ ତାଙ୍କର ରନ୍ଧାଶାଳ ଘର ଅଛି ଅଭଡ଼ା ହେଉଛି ଦକ୍ଷିଣ ଦ୍ୱାର ଆଉ ଠାକୁରଙ୍କ ଦର୍ଶନ କୋଉଠି ଲକ୍ଷ୍ମୀଙ୍କ ଭଣ୍ଡାର କୋଉଠି ଆମର କଳ୍ପବଟ ଏସବୁ ଆପଣ ଟିକେ ଆସିଲେ ଭିତରେ ମୋତେ ଟିକେ ବୁଲାବୁଲି କରି ଦେଖଇ ଦିଅନ୍ତେ ମୁଁ ଠିକ୍ ରେ ଯାଇପାରିବିନି ବୁଝିପାରିବିନି ଦେଖିପାରିବିନି ଆପଣ ଟିକେ ମୋତେ ସେଠି ଆସି ସହଯୋଗ କରିବେ ବୁଲେଇକି ଦେଖେଇ ପାରିବେକି ଯା ହଉ ଆପଣ ଏ ସବୁ ବୁଲେଇ ମୋତେ ଆଉ ଦେଖେଇଲେ ସହଯୋଗ କଲେ ଯାହା ମୁଁ ଚାହିଁଥିଲି କିଣିବା ପାଇଁ ଯୋଉଠି ରହିବା ପାଇଁ ମନ୍ଦିର ଭିତର ସବୁଗୁଡ଼ା ଦେଖେଇ ମୋତେ ସହଯୋଗ କଲେ ସେଥି ସେଥିପାଇଁ ଆପଣଙ୍କୁ ମୁଁ ବଧାଇ ଦେଉଛି ମୁଁ ଆପଣଙ୍କ ଉପରେ ବହୁତ ଖୁସି ଧନ୍ୟବାଦ ଧନ୍ୟବାଦ